ହଁ କହ ଇଏ ବୁଲି ଆରୁ ଯେ ନେଇଁ ଯିବାଁ

କିଏ ଗୋଟେ ଯେ ଗୋଟେ କ'ଣ ଗୋଟେ ଏକ ନମ୍ୱର୍ ଅଛି ଯେ ନାଇଁ ହେବନ୍ ସମୟ କି କରୁସନ୍ ତାହାଲେ

ଠିକ୍ ଟାଇମ୍ ହଁ ତିନିଶହ ମିଟର୍ ହେବ

ପୁରୁଣାଟା ଲଗେଇବ କି ନୂଆଟା ଏଁ ହଁ ଯେଉଁଟା ରେଟ୍ଫେଟ୍ ଦେଖିବୁ ଲଗାବତ୍ ନା ବନେଇବା କି

ଏ ଆମର ତାମାନେ କିଛି ନାଇଁ ହୋ

କେମ୍ତି ହେବ ଲୋକେ ତ ଥିବା କେନ୍ତା ତାଙ୍କର ଗାଁ କି ଫୋନ୍ କରୁଛେ କର୍ବାରି ତମର୍ଟା ବି ଧୂର୍ ଅଛି

ନାଇ ଆମେ ବି ପଇସା ପରେ କେଉଁଠି ଲାଗି ଯିବ ଆରୁ କେଁ ବୋଲ୍ବା କେ ଏଇଟା ନାଇଁ ହେଲେ ବି ହେଇପାଇବି ମୁଁ ରେଟ୍ଫେଟ୍ ଧମାଲ୍ ଅଛି ହୋ ରେଟ୍ ନବାର୍ ନା ମାଲ୍ କେତେ ନେବେ

କି ମୁଇଁ ଆଣି ଦେବି ନା ହଏ ହଠାତ୍ ନିଜର୍ଟା କରି ଦେବାଟା ନା ମି ହଏ ପତଳା ଲଗେଇବି ଜଣା ପଡ଼ିବ ରଖୁଛନ୍ତି ତାହାଲେ